ପାଞ୍ଚ ଜାନୁଆରୀ ଦୁଇ ହଜାର ଚଉଦ ବାର ଜୁଲାଇ ଦୁଇ ହଜାରେ ସତର ସତେଇଶି ନଭେମ୍ବର ଦୁଇ ହଜାର ଉଣେଇଶି କୋଡ଼ିଏ ଅଗଷ୍ଟ ଦୁଇ ହଜାର ଏକୋଇଶି ଅଠେଇଶି ଡିସେମ୍ବର ଦୁଇ ହଜାର ତେଇଶି